ଆପଣ କେବେ ଲାଇଭ୍ ମଡେଲ୍ କିମ୍ବା ସ୍ଥିର ଜୀବନ ସେଟ୍ଅପ୍ରୁ ଆକର୍ଷିତ ହୋଇଛନ୍ତି କି ହଁ ଆଜିକାର ମଡ଼େଲ୍ ଦୁନିଆରେ ଆଜିକା ମଡ଼େଲ୍ ଦୁନିଆରେ ବହୁତ ପରିମାଣରେ କାରଣ ଆଗ ପ୍ରତି ଏବେ ଲୋକମାନେ ସବୁ କିଛି ମଡେଲ୍ ହେଲା ସବୁ କିଛି ମଡ଼େଲ୍ ହେବା ଦ୍ଵାରା ସବୁ ଲୋକମାନେ ଉପକୃତ ହେଲେ ଏବେ ତ ମଡେଲ୍ ଦୁନିଆ ନା ଡିଜିଟାଲ୍ ଇଣ୍ଡିଆ ହେଲା ସବୁ କିଛି ଆଗ ଲୋକମାନେ ଚୁଲାରେ ରାନ୍ଧୁଥିଲେ ଏବେ ଗ୍ୟାସ୍ରେ ରାନ୍ଧିଲେ ଆଗ ଲୋକମାନେ ନିଜେ କପଡ଼ା ଆଗ ଲୋକମାନେ ବିଞ୍ଛଣାରେ ବିଞ୍ଛଉଥିଲେ ଏବେ ଫ୍ୟାନ୍ ଦ୍ଵାରା ଉପକୃତ ହେଉଛନ୍ତି କିନ୍ତୁ ଆଗ ପ୍ରତି ଏବେ ତ ଲୋକମାନେ ବହୁତ ଭଲରେ ଅଛନ୍ତି ଆଉ କେବେ ଲାଇଭ୍ ମଡ଼େଲ୍ ଏଇଟା ତ ହିଁ ଲାଇଭ୍ ମାନେ ଆଗ ପ୍ରତି ଏବେ ଲୋକମାନେ ବହୁତ ଇଏ ଅଛି ତା'ପରେ ହେଉଛନ୍ତି ସେହି ଅନ୍ତର୍ଭୁକ୍ତ କିପରି ହେଲା ଆଗ ଉପକୃତରେ ତ ବହୁତ ପରିମାଣରେ ଭଲ ଅଛି ଆଗ ଲୋକମାନେ କେତେ କଷ୍ଟକର ଜୀବନ ବିତାଉଥିଲେ ଏବେକା ଲୋକମାନେ କେତେ ସୁଖ ସୁବିଧାରେ ଅଏସ୍ରେ ଜୀବନ ବିତାଉଛନ୍ତି ଆଉ ଆଜି ଆଗ ପ୍ରତି ଏବେ ଲୋକମାନେ ବହୁତ ଖୁସି ବି ଅନୁଭବ କରୁଛନ୍ତି ଫେର୍ବି ଦୁଃଖ ବି